ଯେମିତିକି ଆପଣ ଦେଖନ୍ତୁ ମଧ୍ୟମ ପିଢ଼ିରେ ଏକ କ'ଣ କେମିତି ସବୁ ବାଇକ୍ ନଥିଲା ଘର ନଥିଲା ଏମିତି ଭଲ ସମସ୍ତେ କେମିତି ରାସ୍ତାରେ ରାସ୍ତା ବି ଖରାପ ଥିଲା କାମ କରିବା ପାଇଁ ବି ଅସୁବିଧା ହେଉଥିଲା ସମସ୍ତଙ୍କୁ ଯେମିତିକି ଦେଖୁଛନ୍ତି ଏବେ ଏବେର ଯୁବପିଢ଼ି ତ ଯେମିତିକି ଆମ୍ଭେ ମାନେ ଯେମିତି ଅଛୁ ଏବେ ଆଉ ସମସ୍ତଙ୍କୁ ଘରେ ଘରେ ବାଇକ୍ ହେଇଗଲା ଆଗେ ଯେମିତି ସାଇକେଲ୍ରେ ସମସ୍ତେ ଚାଲୁଥିଲେ ଏବେ ତ ବାଇକ୍ ଅଛି ସମସ୍ତଙ୍କ ଘରେ କାର୍ ଅଛି ବାଇକ୍ ଅଛି ଆହୁରି କେତେ ସବୁ ଅଛି ଏବେ ଆମେ ସବୁ ମୋବାଇଲ ବି ଅଛି ଆମ ଘରେ ଘରେ ସମସ୍ତଙ୍କୁ ମୋବାଇଲରେ ଅନଲାଇନ୍ରେ ସବୁ କରୁଛନ୍ତି ଏବେ ଅନଲାଇନ୍ ଅଛି ମୋବାଇଲରେ ଆଉ ପଇସା ବି ଦେବା ପାଇଁ ଏବେ ଫୋନ ପେ ଅଛି କେତେ କିଛି ହେଇଛି ଆମ ପାଇଁ ଆଗରେ ତ ସେମିତି ନ ଥିଲା ଆଗରେ ଆଗରେ କେମିତି ଖାଲି ଏମିତି ରହୁଥିଲେ ସମସ୍ତେ ଏବେ ତ ଆମେ କେମିତି ଭଲ ଭଲରେ ରହୁଛୁ ଏବେ ଆମେ